ପାଞ୍ଚଟି ତାରିଖର ନାମ ପ୍ରଥମେତ ମୁଁ ନମସ୍କାର କରୁଛି ଆମର ଓଡ଼ିଶା ସରକାରଙ୍କ ତରଫରୁ ଯୋଉ ଏ ଯୋଉ ଆସିଛି ଆମ ପାଖକୁ ଏ ଯୋଉ ଏଇ ଏଟା ଏଜେଣ୍ଟ୍ଟା ଏନ୍ଜିଓଟା ଫାର୍ଷ୍ଟ୍ରେ ମୁଁ ସେଇଟାକୁ ଧନ୍ୟବାଦ କରୁଛି ତା'ପରେ ଯାଇକି ମୁଁ ମୋର ଟାସ୍କ୍ କମ୍ପ୍ଲିଟ୍ କରୁଛି ତ ପାଞ୍ଚଟା ତାରିଖର ନାମ କୁହାଯାଇଛି ଆମକୁ ତ ସେ ତାରିଖର ନାମ ଗୁଡ଼ିକ ହେଉଛି ପାଞ୍ଚ୍ ଜାନୁଆରୀ ଦୁଇ ହଜାର ପନ୍ଦର ଅଠର ମାର୍ଚ୍ଚ ଦୁଇ ହଜାର ଅଠର ତେର ଡିସେମ୍ବର୍ ଦୁଇ ହଜାର ଅଠର ସତେଇଶି ମାର୍ଚ୍ଚ ଦୁଇ ହଜାର ତେର ପନ୍ଦର ଅକ୍ଟୋବର୍ ଦୁଇ ହଜାର କୋଡ଼ିଏ